ହେଲୋ ହଁ ସ୍ନେହାସିନି ମ୍ୟାଡମ ହଁ ହଁ ଆଉ କ'ଣ କରୁଛନ୍ତି ହଁ ହଁ ଆଉ ଆପଣଙ୍କ କେସ କେମିତି ଚାଲିଛି ହଁ ହଁ ହଁ ହଁ ଆଉ ଆସ ଆସିବାକୁ ଆଉ କେତେ ଟାଇମ ଲାଗିବ ହଁ ଯଦି ଆପଣ କୋଡ଼ିଏ ମିନିଟ ଭିତରେ କୋଡ଼ିଏ ମିନିଟ ଭିତରେ ଯଦି ରେଡି ହୋଇଯାଆନ୍ତେ ତାହାଲେ ମୁଁ ଆସୁଛି ତ ସାଙ୍ଗ ହୋଇକି ଯାଆନ୍ତେ ଆଉ ଆପଣ ଏବେ କୋଉ କେସ ଚାଲିଛି

ହଁ ମୋର ବି ଏବେ ଗୋଟେ କେସ୍ ଚାଲିଛି ସେଇ ପାରାଦ୍ୱୀପ ଲାଇନରୁ ତାଙ୍କର ସବୁ ଯୋଉ ଭିଲେଜରସ ରହୁଛନ୍ତି ସେମାନେ ବହୁତ ପ୍ରୋବ୍ଲେମ ଫେସ କରୁଛନ୍ତି ସେଠି ଯୋଉ ଆସୁଛି କଳା ଧୂଆଁ ଏଗୁଡ଼ାକ ଆଉ ଅଏଲ ରିଫାଇନରୁ ଯୋଉ ଅପରିଷ୍ପାର ପାଣି ଆସୁଛି ତାଙ୍କ ଧାନ ଫସଲ ଏ ସବୁ ଫସଲ ନଷ୍ଟ ହେଉଛି ସେ ଚାଷୀମାନେ ବହୁ ସମସ୍ୟାର ସମ୍ମୁଖୀନ ହେଉଛନ୍ତି ତ ତାଙ୍କୁ କିଛି ଗୋଟେ ଲିଗାଲ ନ୍ୟାୟ ଜିନିଷ ଦେବା କଥା ନା ତ ହଁ ସେଥିପାଇଁ ମୋ ପାଖକୁ ଗୋଟେ ରିସେଣ୍ଟ କେସ୍ ଆସିଥିଲା ଆଉ ଆପଣଙ୍କର ସାହାଯ୍ୟ ଟିକେ ମୋର ଦରକାର ଏଥିରେ ଆଉ କାଲି ଅଛି ସେ କେସ୍ ଆଉ ଆପଣ ଟାଇମ୍ ଦେଇ ପାରିବେ ହଁ ଆମର ସରକାର ବି ଏଇଆ ପାଇଁ କିଛି ନିୟମ କାନୁନ ବାହାର କରିଛନ୍ତି କିନ୍ତୁ କ'ଣ କରିବା ପାଞ୍ଚ ହଜାର ଗଛ ଲଗାଇବା ବଦଳରେ ଏ ପର୍ଯ୍ୟନ୍ତ ପାଞ୍ଚଟି ଗଛ ବି ସେ ଲଗଉ ନାହାନ୍ତି ଆଉ ଚାଷୀମାନଙ୍କୁ କୌଣସି ସାହାଯ୍ୟ ଦେଉନାହାନ୍ତି ଆଉ ସେଠକାର ଲେବର ଯୋଉମାନେ ସବୁ ହଁ ତାଙ୍କର ଖାଇବା ପିଇବା ଉପରେ ଟିକେ ଇମ୍ପୋର୍ଟାନ୍ସ ବି ଦେଉ ନାହାନ୍ତି ଯାହାକି ତାଙ୍କର ନିଜର ସ୍ୱାସ୍ଥ୍ୟ ଖରାପ ହେଉଛି ତ ତା ଉପରେ ଅଧିକା ଟିକେ ଇମ୍ପୋର୍ଟାନ୍ସ ଦେବା କଥା ନା ତ କିଛି ବି ସରକାର ଏହାଙ୍କ ପାଇଁ କିଛି ବି କରୁନି ତ ସେଇ ଉପରେ ଟିକେ ଆମେ କେସ୍ ଲଢ଼ିବା ତ ସେଥିପାଇଁ ହଁ ସେଇ ହଁ ସେଇ ଚାଷରୁ ସେମାନେ ତାଙ୍କ ପରିବାର ପୋଷଣ କରୁଛନ୍ତି ନା ତ ନଷ୍ଟ ହେଲେ ସେମାନେ ଚଳିବେ କେମିତି ସେଥିରେ ହଉ ଆପଣ ଆସନ୍ତୁ ସେ ବିଷୟରେ ଆମେ କଥା ହେବା ବାଟରେ ଗଲା ବେଳେ କଥା ହେବା ସେ ବିଷୟରେ କାଲି କେସ୍ ପଡ଼ିବ ଆମ ଡେଟ୍ ଅଛି କାଲି ତ କାଲି ଦେଖିବା ହଉ ଆପଣ ଆସନ୍ତୁ ହଉ ରହୁଛି ହୁଁ